ରୋଷେଇ କରିବା ପାଇଁ ମୋର ଟିକେ ପ୍ରିୟ ଟିକେ ଆମିଷ ରୋଷେଇ ଆମିଷ ଟିକେ ମାଂସ କିମ୍ବା ମାଛ ଏତକି ହେଲା ଆଉ ତା'ପରେ ସାଧା ରୋଷେଇରେ ସାଧା ରୋଷେଇ ଭଲ ସାଧା ରୋଷେଇରେ ଡାଲି ଆଉ ବିଭିନ୍ନ ପ୍ରକାର ପରିବା ରୋଷେଇ ସେ ଭଲକି ଟିକେ ରୋଷେଇ କଲେ ଭଲ ଲାଗେ କାରଣ ମୁଁ ବାହାରିଥିଲି ଟିକେ ରୋଷେଇ ଟିକେ ଆମ ମତରେ ବି ଭଲ ଜଣା ଅଛି ରୋଷେଇ ଟିକେ ଭଲ ମସଲା ଟିକେ ଦେଇକିରି କଲେ ରୋଷେଇ ଟିକେ ଭଲ ହେଲେ ଟିକେ ଭଲ ଲାଗିବ ତେଣୁ ପାଟିିକି ଟିକେ ରୁଚିକର ହେଲେ ଖାଇବାକୁ ଟିକେ ଭଲ ଲାଗିବ ତେଣୁକରି ରୋଷେଇଟା ଭଲ ଲାଗେ ମତେ ରୋଷେଇ ମୁଁ ନିଜେ ବି କରେ ଆଉ ସାଦା ରୋଷେଇଟା ମୋର ବି ପ୍ରିୟ ବାର ନେଇକିରି ବିଭିନ୍ନ ବାର ନେଇକିରି ରୋଷେଇ ମୋତେ ମତେ ଭଲ ଲାଗେ ସାଧା ରୋଷେଇଟା ବି ଭଲ ଲାଗେ କିନ୍ତୁ ତା ଅପେକ୍ଷା ଟିକେ ସାଧା ଦିନ ସାଦା ହେଲେ ଦିନ ଖଣ୍ଡେ ଆମିଷ ହେଲେ ରୋଷେଇଟା ମତେ ଭଲ ଲାଗିବ ତେଣୁକରି ରୋଷେଇ ମୁଁ ନିଜେ କରେ ରୋଷେଇ ଅନ୍ୟ କିଏ କଲେ ରୋଷେଇ ଭଲରେ ଲାଗିବ ବହୁତ ଭଲ ନ ଲାଗିଲେ ମୁଁ ନିଜେ ରୋଷେଇ କରିବା ପାଇଁ ଚାହିଁବି ନିଜେ ରୋଷେଇ କରି ଖାଇବା ପାଇଁ ଚାହିଁବି ଆଉ ଅନ୍ୟ ଲୋକ କଲେ ଯଦି ଭଲ ନ ଲାଗିବ ତା'ହେଲେ ଖାଇବାକୁ ଇଚ୍ଛା ହବନି ମନ ଖରାପ ଲାଗିବ